ମୋ ରୋଷେଇ ଘରେ ଏବେ ବିଦ୍ୟୁତିକ ଉପ ଉପକରଣଗୁଡ଼ିକ ଅଛି ଯେଉଁଟା ହେଉଛି ଆମ ହେଇଗଲା କ'ଣ କହୁ ତାକୁ ଆମେ ଇଣ୍ଡକ୍ସନ୍ କହୁ ଆଉ ଆଗ କାଳରେ ମିକ୍ସର୍ ନଥିଲା ଗ୍ରାଇଣ୍ଡର୍ ନଥିଲା ଗ୍ୟାସ୍ ସିଲିଣ୍ଡର୍ ନଥିଲା ଓଭେନ୍ ନଥିଲା ତ ଓଭେନ୍ ଓ ମିକ୍ସରଟା ଦହିଗଲା ଇଲେକ୍ଟ୍ରୋନିକାଲ୍ ଜିନିଷ୍ ବା ବିଦ୍ୟୁତିକ ଉପକରଣ ତ ତା ଜାଗାରେ ଆମେ ଚୁଲ୍ଲିରେ ଜଲଉଥିଲୁ ଗ୍ୟାସ୍ ଜାଗାରେ ଚୁଲ୍ଲିରେ ଜଲଉଥିଲୁ କାଠ ଦେଇ ବା ଗୋବର ଶୁଖେଇ ସେଇଟାକୁ ଜଳାଉଥିଲୁ ମିକ୍ସଚର୍ ଲାଗି ଆମେ ଗୁଡ଼ା ବା ଆମେ ପଥର ଶିଳ୍ପ ସେ ସିଲ୍ ଗୁଢ଼ା ଓ ସିଲରେ ଆମେ ତା ମସଲାଟା ବାଟୁଥିଲୁ ଆଉ ସବୁ ନେଚୁରାଲ୍ ୱେରେ କରୁଥିଲୁ ସବୁ ଯେତେ ବିି ନେଚୁରାଲ୍ ଜିନିଷ ନେଚୁରାଲ୍ ଜିନିଷକୁ ନେଇକି ଆମେ ଏଇସବୁ କାମ କର୍ମ କରୁଥିଲୁ ରୋଷେଇ ରୋଷେଇ ଘରର ସବୁ କାମ ମିକ୍ସଚର୍ ହୋଇଗଲା ଗ୍ରାଇଣ୍ଡିଂ ହୋଇଗଲା ସେଇଟା ଶିଳ୍ପରେ ହୁଏ ଆଉ ତତାଇବା ହେଲା ସେଇଟା ଚୁଲିରେ ହୁଏ ପାଣି ଗରମ କରିବା ହେଲା ଭାତ ବସାଇବା ହେଲା ତରକାରୀ ରାନ୍ଧିବା ହେଲା ଏସବୁ ଚୁଲିରେ ହୋଇଯାଇଥାଏ ଆଉ ଏହାକୁ ଆମେ ଏବେ ସବୁ ବିଦ୍ୟୁତ୍ ବିଦ୍ୟୁତିକ ଉପକରଣରେ କନଭର୍ଟ କରିକି ଆମେ ୟୁଜ୍ କରୁଛୁ ଏଇ ଜିନିଷଟା ଆମେ ଆଉ ଏଇଟା ନେଚର୍ ପାଇଁ ଭଲ ବି ଆଉ ପ୍ରଦୂଷିତ ବି ହୁଏ ନାହିଁ ଯେଉଁ କାର୍ବନ୍ ମୋନୋଅକ୍ସାଇଡ଼୍ ବା କାର୍ବନ୍ ଡ଼ାଇଅକ୍ସାଇଡ଼୍ ଯେଉଁଟା ପ୍ରଦୂଷିତ କରୁଥିଲା ଚୁଲି ଯାାଗାରେ ଗ୍ୟାସ୍ ସିଲିଣ୍ଡର ୟୁଜ୍ କରୁଛୁ ଯେଉଁଟାକି ଗ୍ଲୁଟେନ୍ କହୁ ଆମେ